ହଁ ଭାଇ ସେଇଟି ସିଙ୍ଗଡ଼ା ବରା ଆଳୁଚପ କେତେ ଲେଖାଁ ପଡ଼ୁଛି ଏଇ ଦୋକାନରେ ଆଚ୍ଛା ଭାଇ ପନ୍ଦର ଟଙ୍କାରେ ବୋଇଲେ ତ ବହୁତ ବଢ଼ି ଯାଉଛି ନାଇଁ କି ଭାଇ ଆମର ଏ ଥରେ ଆସ ବୁଲିବା ପାଇଁ ଆମ ଓଡ଼ିଆ ଓଡ଼ିଆରେ ଓଡ଼ିଆ ସେଇଟା ଅଛି କାଇଁରେ ଶସ୍ତା ତାଠୁ ବହୁତ ଶସ୍ତାରେ ମିଳିବ ପ୍ଲସ୍ ଆପଣ ଏଇଠି ଯୋଉ ପ୍ରକାର ସ୍ୱାଦିଷ୍ଟ ବନଉଛନ୍ତି ନାଇଁକି ସେଇଠି ସେମତି ବନେଇବେ ତାହେଲେ ନେଇକି ଖାଇକି ଲୋକମାନେ ମଧ୍ୟ ଖୁସି ହେବେ ଭାଇ ଟିକେ ଆପଣ ଏତେ ଦୂର ଆସିପାରିବେ ବୋଲି କହିଲେ ବହୁତ ସୁବିଧା ଆପଣଙ୍କୁ ଆଉ ଟିକେ ଶସ୍ତାରେ କରନ୍ତୁ ଆପଣ ପନ୍ଦର ଟଙ୍କା ଲେଖା କହିବେ ବୋଲି କଲେ କିଏ ଖାଇବେ କି କାଷ୍ଟମର୍ଟା ଆଚ୍ଛା ଭାଇ ଶୁଣ ଭାଇ ମାନେ କିଛି ଜିନିଷ ପାଇବା ପାଇଁ ହେଲେ କିଛି ହରେଇବାକୁ ପଡ଼ିବନା ତୁମେ ତ କହିବ ନାଇଁ ମୁଁ ପନ୍ଦର ଟଙ୍କାରୁ ଆଉ କମେଇବିନି ବୋଲେ ହେବ କି କିଛି ଗୋଟେ ବାରଗେନ୍ କରିବାର ଅଛି ନା କିଛି ଗୋଟେ କମାଅ ମୁଁ ଆଉ ତୁମକୁ କ'ଣ କହିବି ଜାଣିକି ସେଇ ହିସାବରେ କିଛି ଗୋଟେ କମାଅ ଆରେ ଭାଇ ଆମେ ନଚେତ ଦୁଇ ଜଣ ମିଶିକି ଗୋଟିଏ ପାର୍ଟନରସିପ୍ ହିସାବରେ ଦୋକାନ କରିବା କି ନଚେତ ଏଇଟି ଶସ୍ତାରେ ଟିକେ ଦେବା ଆସିକି କରିପାରିବ କି ଦୁବାଇ

ଭାଇ ଇନଭେଷ୍ଟମେଣ୍ଟ୍ କହିଲେ ମୁଁ ପ୍ରଥମେ କେତେ ଇନଭେଷ୍ଟ୍ କରିବି ତା ପଛରେ ପାର୍ଟନରସିପ୍ରେ ଦୁଇଜଣ ଯାଉଛ ତୁମେ ଇନଭେଷ୍ଟ୍ କଲେ କି ମୁଁ କଲେ ସମାନ ନା ସେଇ ହିସାବରେ କଲେ ହେବ ନାଇଁକି ଯେ କିଛି କମାଅ ତୁମେ ଏଇଠି କହିଲା ବୋଲି ସେଇଠି ପନ୍ଦର ଟଙ୍କା ଲେଖା ଆଣେ କହିଲେ କେହି ତ ନେଇପାରବେନି ତ କେତେ ଲେଖା କ'ଣ କମେଇବ ସେଇ ହିସାବରେ ଟିକେ କୁହ ଭାଇ ହଉ ଭାଇ ଠିକ୍ ଅଛି ଭାଇ ତ କେତେଟଙ୍କା ଭିତରେ ହୋଇପାରିବ ଭାଇ କୁହ ମୁଁ ସେଇ ହିସାବରେ ସିଆଡ଼େ ମଧ୍ୟ କଥା ହୋଇପାରିବିନା ଦଶ ଟଙ୍କା ଲେଖା ହେବନିକି ଭାଇ ଦଶଟଙ୍କା ମ୍ୟାକ୍ସିମମ୍ ଦଶ ଟଙ୍କା ହୋଇଯିବ ହଁ ସେତିକି ହେଲେ ଭାଇ ଦେଖ ତୁମର ମଧ୍ୟ ଦୁଇ ଟଙ୍କା ବେନିଫିଟ୍ ରହିବ ପ୍ଲସ୍ ମୋର ମଧ୍ୟ ଦୁଇ ଟଙ୍କା ବେନିଫିଟ୍ ରହିବ ନା ହଉ ଏଇ ବିଷୟରେ ତ କିଛି ନାହିଁ ଡିସ୍କସନ୍ ତାହେଲେ ମୁଁ ତୁମକୁ ଗୋଟିଏ ପାଞ୍ଚ ଛଅ ଦିନ ଛାଡ଼ିକି ମୁଁ କଲ୍ କରିବି ନଚେତ କଲ୍ କଲେ ମିଶିବା ଆଉ ସିଙ୍ଗଡ଼ା ବରା ଦୋକାନ ଖୋଲିବା ହଁ ହଁ ହଁ ନାଇଁ ଶୁଣ ଶୁଣ ଭାଇ ଟିକେ କ'ଣ କହୁଥିଲେ ହେଲେ ମୁଁ ତୁମେ ମୋତେ କଲ୍ ବ୍ୟାକ୍ କର ହଉ ହଁ ହଉ ରହିଲି ଭାଇ